ଆଜି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ୍ କହିଲେ ମୁଁ ଭାବୁଛି ଯେଉଁ ଆମର ଭାରତକୁ ଲାଗିକରି ଯେଉଁ ପାଞ୍ଚଟା ଦେଶ ଅଛି ସେମାନଙ୍କର ଯେନ୍ ଘୁଷ୍ପେଠି ସମସ୍ୟା ସେଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିକି ଏଇଠି ସେଇଠି ସେଇଠି ଯେଇଠି ଯେଉଁଠି ଯେ ଯେମିତି ଜାଗା ପାଇଲା ସେମିତି ଘର ବନେଇକି ସେମାନେ ରହୁଛନ୍ତି ତାଙ୍କର ବର୍ତ୍ତମାନ ନାଗରିକତ୍ଵ ନାହିଁ କିଛି ନାହିଁ ଶରଣାର୍ଥୀ ହିସାବରେ ଆସିକି ଭାରତ ଦେଶରେ ଯେଉଁ ଗୋଟେ ସ୍ୱାଭିିମାନ ଅଛି ସେ ସ୍ୱାଭିମାନ୍କୁ ସେମାନେ କୁଠାରଘାତ କରୁଛନ୍ତି ଆଉ ସେଇ ସମସ୍ୟାକୁ ସମାଧାନ କରିବା ପାଇଁ ଭାରତବର୍ଷର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ସି ଏ ଏ ହେଉ ଏନ୍ ଆର୍ ସି ହେଉ ଏଇଭଳି ପଦକ୍ଷେପ ସରକାର ନେଉଛନ୍ତି ତ ଘୁଷ୍ପେଠିକୁ ଆମେ କେମିତି ଆମ ଦେଶରୁ ବାହାର କରିବା ତାର ଚିନ୍ତାଧାରା ଆଉ ରଣନୀତି ପ୍ରସ୍ତୁତ ହୋଇଛି ତେଣୁ ଏଇସବୁ ଜିନିଷ୍ ଆମେ ସମସ୍ତଙ୍କୁ ନିବେଦନ କରୁ ଯେ ଘୁଷପେଠିକୁ ହମ୍ ଆମେ କେବେ ଭାରତରେ ରଖେଇ ଦେବୁନାହିଁ